ଛତୁ ଫାର୍ମ ଛତୁ ଫାର୍ମ କୁକୁଡ଼ା ଫାର୍ମ ଛେଳି ଫାର୍ମ ଓ ଛତୁ କୁକୁଡ଼ା ଛେଳି ଏଗୁରା କରିବା ସବୁଠୁ ଭଲ ଭଲ କୁକୁଡ଼ାରୁ କୁକୁଡ଼ା ମାଂସ କୁକୁଡ଼ା ମାଂସ ଅଣ୍ଡା ଏଗୁରା ବିକି ବିକି ଅର୍ଥନୀତି ହୋଇଥାଏ ଛେଳିର ବି ଛେଳିର ବି କ୍ଷୀର କ୍ଷୀର ଆଉ ମାଂସ ବି ବିକିଥାଏ ଛେଳିର ଗାଈର ଗାଈର ଗାଈର କ୍ଷୀର କ୍ଷୀରରୁ କ୍ଷୀରରୁ ଅନେକ ଅନେକ ଛେନା ଛେନା ଦହି ଅନେକ ବନେଇ କୃଷକମାନେ ଅର୍ଥନୀତି କମେଇଥାଏ ଅର୍ଥନୀତି କମେଇଥାଏ ଅର୍ଥନୀତି କମେଇଥାଏ ଆଉ ଛତୁ ଛତୁ ଛତୁ ଛତୁ ଫାର୍ମ ବି ବି ଲାଭ ଛତୁ ଫାର୍ମ ବି ଛତୁ ବିକି ଛତୁ ବିକି ଅନେକ ଲାଭ ଲାଭ ଲାଭ ହୋଇଥାଏ ଲାଭ ହୋଇଥାଏ ଆଉ ଆଉ କୁକୁଡ଼ାରେ କୁକୁଡ଼ା ବି ସେମିତି ମାଂସ ଅଣ୍ଡା ଅଣ୍ଡା ବିିକି ହୋଇଥାଏ ଛେଳୀର ବି କ୍ଷୀର କ୍ଷୀର ଆଉ କ୍ଷୀର ମାଂସା ଗାଈ ତ ଅଧିକ ଲାଭ ଗାଈର କ୍ଷୀର ମାଂସ କ୍ଷୀର ମାଂସ କ୍ଷୀର ମାଂସ ଇତ୍ୟାଦି ହୋଇଥାଏ ଇତ୍ୟାଦି ହୋଇଥାଏ